ଆମର କିଛି ଗୁପ୍ତ ଉପାଦାନ ଗୁଡ଼ିକ ଅଛି ଯାହାକି ଆମେ ବଗିଚାରେ ଚାଷ କରୁଛୁ ବାଡ଼ିରେ ଚାଷ କରୁଛୁ ପିଆଜ ରସୁଣ ଅଦା ଜିରା ଧନିଆ ଲଙ୍କା ଏଗୁଡ଼ିକ ନିଜେ ଚାଷ କରିକି ଅମଳ କରିକି ଆମେ ଘରେ ରଖୁ ଆମେ କେତେବେଳେ ଦରକାର ପଡ଼ିଲେ ଆମେ ଦୋକାନରୁ ଆଣିକି କେମିକାଲ ପେଷ୍ଟ ଆଣିକି ବ୍ୟବହାର କରୁ ସେହିଟା ଦେଖିବାକୁ ସୁନ୍ଦର ଲାଗେ ରଙ୍ଗ ଦେଖାଏ କିନ୍ତୁ ଖାଦ୍ୟ ସୁସ୍ଵାଦ ନୁହେଁ ଆମେ ଯେଉଁଟା ଅମଳ କରିକି ରଖୁଛୁ ଏସବୁ ଜିନିଷ ତାକୁ ଆମେ ଧୋଇକି ତାକୁ ପଥରରେ ଛେଚିକି ଗୁଣ୍ଡ କରିକି ପରିବା କାଟିକି ସେହିଟା ଆମେ ତରକାରୀ ଆକାରରେ ତିଆରି କରିଥାଉ ସେଥିରେ ସୁସ୍ଵାଦ ଅଛି ଆମେ ସୋରିଷ ମଧ୍ୟ ବାଟିକି ରଖୁ ଆଣିକି ସୁଖାଇକି ରଖୁ ତାକୁ ଗୁଣ୍ଡ କରିକି ତେଲ ବାହାର କରିକି ସେହି ତେଲ ମଧ୍ୟ ଖାଉ ସେହି ତେଲ ବହୁତ ଭଲ ଏ ଦୋକାନରୁ ଆଣିଥିବା ବିକ୍ରି ତେଲ ଅପେକ୍ଷା ସେ ତେଲଟି ଭଲ ହିତ ପାଇଁ ବି ଭଲ ଖାଇବା ପାଇଁ ବି ଭଲ ଏମିତି ସ୍ୱାଦ ଜିନିଷକୁ ଆମେ ସଜାଇକି ରଖୁ ନିଜେ ତିଆରି କରିକି ତରକାରୀ କରିକି ଖାଉ ସେଟା ସ୍ୱାଦ ବଢ଼ାଇଥାଏ